ଗେମ୍ ଖେଳିବା ଦ୍ୱାରା ଗ୍ରାମାଞ୍ଚଳରେ ଲୋକମାନଙ୍କର ସୁସମ୍ପର୍କ ବଢ଼ିଥାଏ ଲୋକମାନଙ୍କ ମଧ୍ୟରେ ଭାତୃତ୍ୱ ଭାବ ସ୍ନେହ ଏବଂ ଦଳବତ୍ତ କାର୍ଯ୍ୟ ବେଳେ ଅନେକ ଶୃଙ୍ଖଳା ଜିନିଷ ଗୁଡ଼ାକ ସେମାନେ ବହୁତ ଶିଖିବାକୁ ପାଇଥାନ୍ତି ତ ଏହିପ୍ରକାର ବହୁତ ଲୋକମାନେ ଉପକୃତ ହୁଅନ୍ତି ଯଦି ଗ୍ରାମାଞ୍ଚଳରେ କିଛି ଗେମ୍ ଖେଳାଯାଏ